ଆମ ହିନ୍ଦୁ ପାରମ୍ପରିକ ପୋଷାକ ହେଉଛି ଶାଢ଼ି ସେ ଶାଢ଼ି ପିନ୍ଧନ୍ତି ଲୋକମାନେ ଲୋକମାନେ ହିନ୍ଦୁ ଧର୍ମର ଶାଢ଼ୀ ପିନ୍ଧିବାରେ ସେମାନେ ବ୍ୟବସ୍ଥା ରହିଛି ଓ ଆମ ରହିଲା ଆମର ଯୋଉ ଆମ ଶାଲ୍ବାର ପଞ୍ଜାବୀ ଶାଲ୍ବାର ପଞ୍ଜାବୀ ଆମର ରହିଲା ପଞ୍ଜାବୀମାନଙ୍କର ରହିଲା ଶାଲ୍ବାର ପଞ୍ଜାବୀ ଧୋତି ରହିଲା ଆମର ଯୋଉ ଆମର ତେଲୁଗୁମାନଙ୍କର ଧୋତି ରହିଲା ବା ମହାରାଷ୍ଟ୍ର ସେଇଠି ରହିଲା ଯଦି ଲୁଗା ହେଉଛି ଆମ ପରମ୍ପରା ହିସାବରେ ରହିଲା ଆମର ଓଡ଼ିଆମାନଙ୍କର ସାଲ୍ବାର ପଞ୍ଜାବୀ ରହିଲା ପଞ୍ଜାବୀମାନଙ୍କର ଧୋତି ରହିଲା ଆମର ଆମର

ତେଲୁଗୁମାନଙ୍କର ରହିଲା ଆଉ ପାଇଜାମା ପାଇଜାମା ହେଉଛି ଆମର ରହିଲା ମହାରାଷ୍ଟ୍ରମାନଙ୍କର ରହିଲା ଏଇଭଳି ଭାବରେ ପୋଷାକ ପିନ୍ଧିକି ଆମର ମାନେ ପୂର୍ବପୁରୁଷରୁ ଏଇ ଶୈଳୀରେ ସମସ୍ତଙ୍କର ଫେସନ ଶୈଳୀରେ ସବୁ ରହିଛନ୍ତି ପସନ୍ଦ ରହିଛି ତ ସେଥିପାଇଁ ଆମକୁ ମୁଁ ଧନ୍ୟବାଦ ଦେଉଛି ଯେ ନିଜ ପରମ୍ପରା ଅନୁସାରେ ନିଜ ପୋଷାକ ପିନ୍ଧିକି ସେମାନେ ଆଜି ପର୍ଯ୍ୟନ୍ତ ଆଜୀବନ କଟେଇଛନ୍ତି